ଦେଖନ୍ତୁ ଆଜ୍ଞା ଆମେ ଓଡ଼ିଆ ଆମ ରାଜ୍ୟ ହେଲା ଓଡ଼ିଶା ଆମର ଭାଷା ମଧ୍ୟ ଓଡ଼ିଆ ଓଡ଼ିଆ ଓଡ଼ିଆ ହେଉଛି ଦ୍ୱିତୀୟ ଦେବ ଓଡ଼ିଆକୁ ଦ୍ୱିତୀୟ ଦେବ ଭାଷା କୁହାଯାଏ ଆଉ ଓଡ଼ିଶାରେ ଆମ ଓଡ଼ିଶା ମାଟିରେ କେତେ ମହାନ କବି ଲେଖକ କବି ଗୀତିକାର ମାନେ ଜନ୍ମଗ୍ରହଣ କରିଛନ୍ତି ଯେମିତିକି ମହାନ ମହାନ ଗ୍ରନ୍ଥ ରଚନା କରିଛନ୍ତି ଯେମିତିକି ସାରଳା ଦାସ ମହାଭାରତର ମହାଭାରତ ପରି କେତେ ମହାନ ଗ୍ରନ୍ଥ ରଚନା କରିଛନ୍ତି ବାଲ୍ମୀକି ରାମାୟଣ ରାମାୟଣ ଭଳି ଏକ ମହାନ ଗ୍ରନ୍ଥ ରଚନା କରିଛନ୍ତି ବଳରାମ ଦାସ ଆମ ଓଡ଼ିଆରେ ଲକ୍ଷ୍ମୀପୂରାଣ ରଚନା କରିଛନ୍ତି ଯେଉଁଟାକି ଓଡ଼ିଆ ଘରେ ଏକ ପର୍ବରେ ମା ମାନେ ଲକ୍ଷ୍ମୀ ଦେବୀଙ୍କ ଚରଣରେ ଅର୍ପଣ କରନ୍ତି ଗୀତ ବୋଲିକି ଖାଲି ଏତିକି ନୁହେଁ ଆହୁରି ମଧ୍ୟ ବହୁତ କବି ଅଛନ୍ତି ବହୁତ ବଡ଼ ବଡ଼ କବି ଓଡ଼ିଆ ସାହିତ୍ୟ ଜଗତର ଅନେକ ଅନେକ ଲେଖକ ଲେଖକ ତାଙ୍କର ଛାପା ଛାଡ଼ି ଯାଇଛନ୍ତି ଯେମିତିକି ଫକୀରମୋହନ ସେନାପତିଙ୍କ ଛଅମାଣ ଆଠ ଗୁଣ୍ଟୁ ରେବତୀ ଭଳି ଗଳ୍ପ ଏବେ ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ ସ୍ଥାନ ପାଇଛି ପିଲାମାନେ ଅଧ୍ୟୟନ କରଛନ୍ତି ଅଧ୍ୟୟନ କରଛନ୍ତି ସେମିତି ଅନେକ ଅନେକ କେତେ କବି ଗୀତ ଗୋବିନ୍ଦ ଯେଉଁଟାକି ଆମ ସ୍କୁଲ୍ଟି ବଡ଼ ଦେଉଳରେ ହେଉଛି ଜଗନ୍ନାଥ ଶୁଣୁଛନ୍ତି ସେଇଭଳି ଆମ ଓଡ଼ିଆ ଭାଷା ଓଡ଼ିଆ ଭାଷା ରଚନା ହେଇଛି